ଘରେ କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ଯେହେତୁ ଗାଡ଼ିର ପାସେଞ୍ଜର ପରିବହନ ହିସାବରେ ଟ୍ରେନ୍ ଠାରୁ ବସ୍ ଠାରୁ ଟ୍ରେନ୍ରୁ ବହୁ ଉପକୃତ ଲୋକ ହେବେ ଓ ଟ୍ରେନ୍ରେ ଆଜି ବି ଆମ କେନ୍ଦ୍ରାପଡ଼ାରେ ଯାତ୍ରୀବାହୀ ଚାଲୁଛି ଓ ଟ୍ରେନ୍ ଚାଲିଲେ ପାସେଞ୍ଜର କିମ୍ବା ଯାତ୍ରୀନିବାସୀ ଟ୍ରେନ୍ ଚାଲିଲେ ବହୁତ ଲୋକ ଉପକୃତ ହେବେ ଆଉ ବସ୍ ଠାରୁ ବହୁ